ହ୍ୟାଲୋ ଆପଣ ବସନ୍ତ ଭାଇ ଡ୍ରାଇଭର କହୁଥିଲେକି ମୁଁ ଅନୁଶୟା କହୁଥିଲି ଆପଣଙ୍କୁ କାଲି କହିଥିଲି କି ନଅଟା ବେଳେ ଆସି ପହଞ୍ଚିବା ପାଇଁ କିନ୍ତୁ ଆଜି ଦଶଟା ହେଲାଣି ଆପଣଙ୍କର ଦେଖାନାହିଁ ଆସିବାକୁ କେତେ ସମୟ ଲାଗିବ କି